ଆମ ଅଞ୍ଚଳରେ ହୋଲ୍ସେଲ୍ ବଜାର ଗୁଡ଼ିକ ଗୁଡ଼ିକରେ ଜିନିଷପତ୍ର ଦର ସବୁ ବହୁତ ହୁହୁ ହୋଇ ବଢ଼ୁଛି ପନିପରିବା ମଧ୍ୟ ଦର ବି ବଢ଼ୁଛି ଆଉ ଏଇ ଅନଲାଇନ୍ ସପିଂ ସପିଂ ମଣିଷ ପାଇଁ ଯେତେ ଭଲ ସେତେ ଖରାପ ବି କାରଣ ଅନଲାଇନ୍ରେ ସିଲେକ୍ସନ୍ ତ ହେଇଯାଉଛି କିନ୍ତୁ ଯେତେବେଳେ ଡେଲିଭରି ଆସୁଛି ସେତେବେଳକୁ ଆଉ ଗୋଟେ ଜିନିଷ ଆସୁଛି ଆଉ କିଛି ଜାଗାରେ ବି ହଁ ସେହି ଜିନିଷ ହିଁ ଆସେ ଆଉ କିଛି ଯଦି ଭୁଲ୍ ଭଟକା ବାହାରେ ଆମେ ଫେରେଇପାରୁ